ହ୍ୟାଲୋ ମ୍ୟାଡ଼ାମ୍ ନ ହଁ ମୋର ଗୋଟେ ମାନେ ମେଡ଼ିକାଲ୍ରେ କିଛି ସୁବିଧା ଅଛି କି ମୋର ଗୋଟେ ପେସେଣ୍ଟକୁ ନେବାର ଥିଲା ହେଲ୍ଥ କାର୍ଡ଼ର ସୁବିଧା ଅଛି ଆଉ ବେଡ଼୍ ସୁବିଧା ଅଛି ଆଉ ପେସେଣ୍ଟଙ୍କ ପାଖରେ କେତେ ଦିନ ଆଉ ଗୋଟେ ପେସେଣ୍ଟ ସେତେଦିନ ଲୋକ ରହିପାରିବେ ନା ରହିପାରିବେନି ମାନେ ମୋ କହିବାରେ କି ଗୋଟେ ଆଉ ରାତିରେ ପେସେଣ୍ଟକୁ କ'ଣ ଖାଇବା ପାଇଁ ଦିଆହେଉଛି ଓହୋ ତାଙ୍କ ସହିତ ଯିଏ ଯାଇଥିବେ ଆଉ କିଛି ସୁବିଧା ହୋଇ ରୋଗୀଙ୍କ ପାଖରେ କେତେଜଣ ରହିପାରିବେ ଲୋକ ମାନେ ନା ରହିପାରିବେ ସବୁ ପ୍ରକାର ପ୍ରକାର ଅଛନ୍ତି କି ଆଉ ଏ ସି ଏମ୍ ନ ଅଛିି ଏ ସି ରୁମ୍ ଅଛି ନା ନନ୍ ଏ ସି ଆଉ କାର୍ଡ଼ରୁ ଯେଉଁ ହେଲ୍ଥ୍ କାର୍ଡ଼ରୁ କଟୁଛି ସେଟା କେତେ ପରସେଣ୍ଟରୁ କଟୁଛି ଆମ ପାଇଁ ଟିକେ ଅଧିକ ହୋଇପାରିବ କି ନା ହୋଇପାରିବନି ଏଇ ଯେଉଁଟିକ ସେଟା ହେଉଛି ସେଇଟା ଲାଇନ୍ ଯିବା ପାଇଁ ପଡ଼ିବ ନା ଲାଇନ୍ କରିବାଇ ପାଇଁ ପଡ଼ିବନି ନା ଆଉ କିଛି